ହଁ ମୁଁ ନିରାକର ସାହୁ ଯେତେବେଳେ ଗୋଟିଏ ଫ୍ୟାନ୍ଟା କିଣିଲି ମୋର ବଜାଜ କମ୍ପାନୀର ସେଇ ଫ୍ୟାନ୍ଟାର କିଛି କଏଲ୍ ୱାଇଣ୍ଡିଙ୍ଗ ଉପରେ କିଛି ବିଭିନ୍ନ ପ୍ରକାର ଭୁଲ ଦେଲା ସେଥିପାଇଁ ସେ ପଙ୍ଖାଟି ଚାଲୁନାହିଁ ଏବଂ ତାଙ୍କର ପ୍ରଡ଼କ୍ଟ କ୍ଵାଲିଟି ଉପରେ ବହୁତ ଡିଫରେଣ୍ଟ ପ୍ରକାର ରେଟ୍ ପୋଷାଉଛନ୍ତି କଷ୍ଟରେ ବହୁତ ପଡ଼ୁଛି ଏବଂ ସେ ସିଲିଙ୍ଗ ଫ୍ୟାନ୍ଟା ବହୁତ କଷ୍ଟ ଉପରେ ପଡ଼ୁଛି ଗୋଟେ କଷ୍ଟମର୍ ଉପରକେ ଏବଂ ସିଲିଙ୍ଗ ଫ୍ୟାନ୍ ପାଇଁ ବିଭିନ୍ନ ପ୍ରକାରର ସେଥିରେ ଲୋ କଷ୍ଟର ସେ କାମ କରୁଛନ୍ତି ଏବଂ ସେ ବଜାଜ କମ୍ପାନୀର ଯେଉଁ କଷ୍ଟମର୍ କେୟାର୍ ମାନେ ସବୁ କଥା କହିଲା ପରେ ବି ସେମାନେ କିଛି କଥା ଶୁଣିପାରୁ ନାହାନ୍ତି କାରଣ ସିଲିଙ୍ଗ ଫ୍ୟାନ୍ ହେଉଛି ଗୋଟେ ଉତ୍ପାଦକ ହିସାବ ଗୋଟେ କଷ୍ଟମର୍ ପାଇଁ ଉପଯୋଗୀ